ମୋତେ ଡ଼ାଲି ଆଳୁ ଭଜା ଶାଗ ରାନ୍ଧିବାକୁ ଭଲ ଲାଗିଥାଏ ମସଲା ବଟା ମସଲା ବଟା ତୁଣ ବିଲ୍କୁଲ ରାନ୍ଧିବାକୁ ଭଲ ଲାଗିନଥାଏ କାହିଁକି ନା ଆମ ଘରେ ଗ୍ରାଇଣ୍ଡର ନାହିଁ ଗ୍ରାଇଣ୍ଡର ନାହିଁ ଶିଲରେ ବାଟିବାକୁ ପଡ଼ିଥାଏ ମସଲା ସେଥିପାଇଁ ମୋତେ ରାନ୍ଧିବାକୁ ଭଲ ଲାଗିନଥାଏ ଗାଲି କରେଇରେ ରାନ୍ଧି ସାରିବା ପରେ ପରଷି ଦେଲେ ସଇଲା ତରକାରୀ ମସଲା ବାଟିବା ପାଇଁ ମୋତେ ଭଲ ଲାଗେ ନାହିଁ ସେଥିପାଇଁ ମୁଁ ତରକାରୀ ରାନ୍ଧିବାକୁ ମୋତେ ଭଲ ଲାଗିନଥାଏ ଆଲୁ ଭଜା କରେଇ ବସେଇ ତେଲ ଦେଇ ଆଲୁକୁ କାଟି ଆଲୁ କରେଇରେ ଦେଇ ତାପରେ ଭାଜି ଦେଲେ ଶୋଇଲା ସେଥିପାଇଁ ମୋତେ ଭଲ ଲାଗିଥାଏ